ହଁ କହୁଥିଲି ମୋ ପାଖରେ ବହୁତ ଡିଜାଇନ୍ରେ କ୍ୟାଟ୍ଲଗ୍ ଅଛି ଆପଣ ଆସି ଦେଖନ୍ତୁ ଦେଖିଲେ ଜାଣିପାରିବେ ତିନି ଚାରି ଦିନ ଭିତରେ ହେଇପାରିବନି ଚାରି ପାଞ୍ଚ ଜଣଙ୍କର କହୁଛନ୍ତି ତିନି ଚାରି ଦିନ ଭିତରେ ହେଇପାରିବନି ଯଦି ତିନି ଚାରି ଦିନରେ ହବ ଅଧିକା ଚାର୍ଜଜେସ୍ ପଡ଼ିଯିବ ଖାଲି ଉପର କୁର୍ତ୍ତୀ କରିବେ ନା ପୂରା ସାଲୱାରଟା କରିବେ ପୂରା ସାଲୱାର କଲେ ଆମର ନିଆହେଉଛି ଛଅଶହ ଟଙ୍କା

ନାହିଁ ଆମେ ଅସ୍ତ୍ର ଦେଇକି ଯେତିକି ଆପଣ ତିନି ଚାରି ଦିନି ଭିତରେ ଯିବ ତା'ହେଲେ ହଜାର ଟଙ୍କା ସିଲେଇ ହଁ ହଁ

ହଁ ତିଆରି ହେଉଛି ବ୍ଲାଉଜ୍ର ସବୁ ଡିଜାଇନ୍ ଆପଣ ଆସିକି ଦେଖନ୍ତୁ ଆମର ବିନା ଅସ୍ତ୍ରବାଲା ହେଉଛି ତିନିଶହ ଅସ୍ତ୍ରବାଲା ସାଢ଼େ ଚାରିଶହ ବୋଟ୍ ନେକ୍ର କରି ଖାଲି ବୋଟ୍ ନେକ୍ଟା ହବ ନା ଆଉ କ'ଣ ଡିଜାଇନ୍ ହବ ତା' ଦେହରେ ହଁ ପାଞ୍ଚ ଶହ ଟଙ୍କା ନର୍ମାଲ୍ ପା ସାଢ଼େ ଚାରିଶହ ହଁ ବନାଇ ହବ ସେଇ ଯେଉଁ କପଡ଼ାଟା ଆପଣ ଦେବେ ଲେହେଙ୍ଗା ବନାଇବି ପୁଣି ଚୁନି ବି ବାହାର କରିବି କେତେ ମିଟର କପଡ଼ା ଲାଗିବ ପାଞ୍ଚ ମିଟର ଲେହେଙ୍ଗା ମଜୁରୀ ଆମର ବାରଶହ ଟୋଟାଲ୍ ହଁ ହଁ ଟୋଟାଲ୍ ଆମର ବାରଶହ ହଁ ହଁ ପୂରା ଟୋଟାଲ୍ ମଜୁରୀ ନାହିଁ ଏ ଦୁଇ ଦିନ ଭିତରେ ହେଇପାରିବନି ଆପଣ ତିନି ଚାରି ଦିନ ଲାଗିଯିବ ଆପଣଙ୍କର କେବେ ଦରକାର ହଉ ମୁଁ ତିନି ଦିନ ଭିତରେ ଦେବି ଦୁଇ ଦିନ ଭିତରେ ହେଇପାରିବନି କାରିଗର କେହିନାହାନ୍ତି ନା ବାହାର ରହିଛନ୍ତି ହଉ ରହିଲି